ଆମ ଅଞ୍ଚଳରେ ଅନେକ ସମୟରେ ଅନେକ ପ୍ରକାରର ନିର୍ବାଚନ ହୋଇଥାଏ ଏବଂ ଏହି ନିର୍ବାଚନରେ ଅନେକ ପ୍ରକାରର ଦଳୀୟ ନେତାମାନେ ନିଜ ସମର୍ଥକମାନଙ୍କ ଠାରୁ ଭୋଟ୍ ନେଇଥାନ୍ତି ଏବଂ ଏଠାରେ ଅନେକ ପ୍ରକାର ଯୋଜନା ମଧ୍ୟ କରାଯାଇଥାଏ ଯଥା ଅନେକ ସମୟରେ ନିର୍ବାଚନ ସମୟରେ ଅନେକ ପ୍ରକାରର ପ୍ରଚାର କରାଯାଏ ଏବଂ ସେଇ ପ୍ରଚାରରେ ଅନେକ ପ୍ରକାରର ବିଶୃଙ୍ଖଳା ମଧ୍ୟ ରହିଥାଏ ସେଇ ବିଶୃଙ୍ଖଳାରେ ଅନେକ ପ୍ରକାର ଲୋକ ଅନେକ ପ୍ରକାର ଭଙ୍ଗାରୁଜା କରିଥାନ୍ତି ଯାହାଫଳରେ ଅନେକ ପ୍ରକାର ଅଶାନ୍ତି ମଧ୍ୟ ହୋଇଥାଏ ଏବଂ ଅନେକ ଟଙ୍କା ମଧ୍ୟ ଲୁଟ୍ପାଟ୍ ମଧ୍ୟ ହୋଇଥାଏ ଯାହା ଅନେକ କ୍ଷତି ଦେଇଥାଏ ଅନେକ ପ୍ରକାରର ଅନେକ ଅଞ୍ଚଳରେ ନିର୍ବାଚନ ହବା ସମୟରେ ଭଙ୍ଗାରୁଜା ହୋଇଥାଏ ଯାହାଫଳରେ ଅନେକ ସମସ୍ୟା ମଧ୍ୟ ହୋଇଥାଏ ଅନେକ ସମୟରେ ଦେଖିବା ପାଇଁ ଗଲେ ଅନେକ ନେତାମାନେ ଆସି ଠିକ୍ ଭାବରେ ନିର୍ବାଚନର ପ୍ରଚାର କରି ବୁଲନ୍ତି ଏବଂ ଏହା ପ୍ରତ୍ୟେକ ଅଞ୍ଚଳରେ କରିବା ପାଇଁ ଚେଷ୍ଟା କରନ୍ତି ଏବଂ ଏହା କ୍ଷେତ୍ରରେ ଅନେକ ଲୋକ ନିଜ ଶାନ୍ତି ଭାବରେ ବା ଶାନ୍ତିପୁରୁଖରେ କାର୍ଯ୍ୟ ସରାଇବା ପାଇଁ ବା କାର୍ଯ୍ୟକୁ ନିଭେଇବା ପାଇଁ ଚେଷ୍ଟା କରନ୍ତି କିନ୍ତୁ କିଛି କାରଣରୁ ନିର୍ବାଚନର ପ୍ରଚାର ବା ସମର୍ଥକମାନଙ୍କ କିଛି ଡିଷ୍ଟବାନ୍ସରୁ କିଛି ଭଙ୍ଗାରୁଜା ମଧ୍ୟ ଅନେକ ସମୟରେ ହୋଇଥାଏ ଯାହାଫଳରେ ଅନେକ ଅସୁବିଧା ହୋଇଥାଏ ଏବଂ ମୁଖ୍ୟତଃ ଦେଖିବା ପାଇଁ ଗଲେ ନିର୍ବାଚନ ସମୟରେ ଅନେକ ପ୍ରକାରର ଅସୁବିଧା ହୋଇଥାଏ ଯଥା ନିର୍ବାଚନ ସମୟରେ କିଛି ସମସ୍ୟା ଘଟାଇଥାଏ ଯାହା ଅନେକ ଲୋକଙ୍କୁ ଅନେକ ପ୍ରକାର ଅଶାନ୍ତି ଦେଇଥାଏ କିଛି ଟଙ୍କା ଲୁଟ୍ ହେବାରେ ଏବଂ ଭଙ୍ଗାରୁଜା ହେବାରେ ଏବଂ ଅନେକ ପ୍ରକାରର ନିର୍ବାଚନର ପ୍ରତିଶୃତି ମିଥ୍ୟା ହେବାରେ ଯାହାଦ୍ଵାରା ଅନେକ ପ୍ରକାର ଅହଂକାର ବା ଅନେକ ପ୍ରକାର ଭଙ୍ଗାରୁଜା ଏବଂ ହିଂସା ସୃଷ୍ଟି ହୋଇଥାଏ ଯାହାଫଳରେ ନିର୍ବାଚନ ଠିକ୍ ଭାବରେ ହେଇନଥାଏ କିନ୍ତୁ ତାହାକୁ ପୁନର୍ବାର ନିର୍ବାଚନରେ ପ୍ରଚାର ପାଇଁ ପ୍ରଚାର ପାଇଁ ବୁଲାଯାଏ ଏବଂ କରାଯାଏ